ହଁ ସିନି ଆଡ଼ଭୋକେଟ୍ ମହୋଦୟା କ'ଣ କ'ଣ ହଁ ଆଉ କ'ଣ ସବୁ ଖବର ଭଲ ଏ ଜଳବାୟୁ ତ ଏମିତି ହେଇଗଲାଣି ପ୍ରଦୂଷଣ ଆଉ ପ୍ରବଳ ଗରମ ହେଉଛି ଆଉ କ'ଣ କରିବା ଜଳବାୟୁ ଆଉ ଭଲ ନାହିଁ ଏଠି ଖେଳ ସେଟା ପ୍ରଦୂଷଣ ଆଉ ଗଛଗୁଛା କାଟି ଦେଉଛନ୍ତି ନା କାଟି ଦେଉଛନ୍ତି ତା'ପରେ ଯୋଉ ଗାଡ଼ିଗୁଡ଼ା ଚାଲିଛି ଧୂଆଁ କଳକାରଖାନାର ଯୋଉ ଧୂଆଁ ଏସବୁ ପ୍ରଦୂଷଣ କରୁଛି ଆଉ ଜଳବାୟୁ ଆଉ ଆଉ ବହୁତ ଗରମ ହେଉଛି କ'ଣ କରିବା ଭାଇ ଦେହ କ'ଣ ଏଇ ଯୋଉ ପରିବେଶ ତ ଠିକ୍ ରହୁନି ଆଉ ଦେହ କ'ଣ ସୁସ୍ଥ ରହିବ ପରିବେଶ ସିନା ଠିକ୍ ରହିଲେ ଦେହ ସୁସ୍ଥ ରହିବ ପରିବେଶ ଠିକ୍ ହଉନି ନା ଜଳବାୟୁ ତ ପ୍ରବଳ ଗରମ ବର୍ଷା ଦିନେ ବି ଗରମ ହେଉଛି ବର୍ଷା ଦିନେ ବି ବର୍ଷା ଠିକ୍ ସମୟରେ ହେଉନି ଆଉ ଯୋଉ ସମୟରେ ଯାହାଟା ହେବା କଥା ଆମର ହେଉନି ନା ତେଣୁ ପରିବେଶ ତ ବହୁତ ଖରାପ୍ ଗଛ ଗୁଛ ଯୋଉ କାଟିକୁ ହେଉଛନ୍ତି ଆଉ ସେଥିପାଇଁ ପରିବେଶଟା ଠିକ୍ ରହୁନି ଆଉ କ'ଣ ତାଙ୍କୁ ଗୋଟେ ଏଇ କେମିତି କ'ଣ ରିଟିନ୍ କରିବା କେମିତି କ'ଣ ତାଙ୍କ ନାଁ'ରେ ଗୋଟେ କ'ଣ କଲେ ସେମାନେ ଗଛ ଗୁଛ କେମିତି ଲଗେଇବେ କେମିତି ଲଗା ନା କ'ଣ ଆଉ କେମିତି ଗଛ ରୋକିବେ ଆଉ ଗଛ ଆଉ କେହି କାଟି ପାରିବେନି ବାୟୁ ପ୍ରଦୂଷଣ ହେବନି ତା'ପରେ ଧୂଆଁ ଗୁଡ଼ାକ ଯୋଉ କଳକାରଖାନାର ଧୂଆଁଗୁଡ଼ାକ ତମେ ଛାଡ଼ିବ ଇଏରେ ମାନେ କ'ଣ ଗାଡ଼ିଗୁଡ଼ା ଚାଲିଛି କଳକାରଖାନାର ଧୂଆଁ ଚାଲିଛି ଆଉ ଏମିତି ଆଉ ଜଳବାୟୁ ଠିକ୍ ରହୁନି କେମିତି କ'ଣ ତାଙ୍କ ପାଇଁ କରିବା ଗୋଟେ ବ୍ୟବସ୍ଥା

ଦାୟିତ୍ଵ ନାହିଁ ଆଉ ତାଙ୍କର କ'ଣ ମନ ଇଚ୍ଛା ଇଏ ଯିଏ ପାରୁଛନ୍ତି ଗଛ ହାଣି ପକଉଛନ୍ତି ଆଉ କଳକାରଖାନା ବି ଯୋଉ ମାତ୍ରାରେ ହେଲାଣି ସବୁ ଆଉ ଏ ପରିବେଶ ବି ବହୁତ ଦୂଷିତ ହେଇଗଲାଣି କ'ଣ କେମିତି ମଣିଷ ବଞ୍ଚିବ ବିଭିନ୍ନ ପ୍ରକାର ରୋଗର ବି ସମସ୍ୟା ଦେଖା ଦେଉଛି ଆଉ କମ୍ପାନୀ ନାଁ'ରେ ଗୋଟେ କେସ୍ କରିବା ଆଉ କ'ଣ କହୁଛ ଆଁ କଥାବାର୍ତ୍ତା ହେଇକିରି କମ୍ପାନୀ ନାଁ'ରେ ଗୋଟେ କେସ୍ କଲେ ସେ ୟା'ର କେମିତି କ'ଣ ସମାଧାନ ହେବ ଆଉ ନା କ'ଣ କହୁଛି

ହଉ ଆଉ ତାଙ୍କ ପାଇଁ ଗୋଟେ କ'ଣ ବ୍ୟବସ୍ଥା କରିବା ନହେଲେ ଏ ମନ ଇଚ୍ଛା ଚଲେଇଛନ୍ତି ନା ଏ କମ୍ପାନୀ ନାଁ'ରେ ଗୋଟେ ଯାହାହେଲେ କରିବା ହଁ

ହଉ ରଖନ୍ତୁ ଆଉ